ହଁ ମୁଁ ଆମର ରାଜନୈତିକ ନେତା ଗୁଡ଼ିକ ବିଷୟରେ ଜାଣିଛି ଆମର ନବୀନ ପଟ୍ଟନାୟକ ସୁର ରାଉତରାୟ ଅପରଜିତା ଷଡ଼ଙ୍ଗୀ ଏମାନଙ୍କ ସମସ୍ତଙ୍କ ବିଷୟରେ ମୁଁ ଜାଣିଛି ଆମର ନବୀନ ପଟ୍ଟନାୟକ ତ ଆମର ନିଜ ମୁଖ୍ୟମନ୍ତ୍ରୀ ଯିଏକି ତାଙ୍କର ପାଠପଢ଼ା ସବୁ ବାହାରୁ ସାରିକି ଆସିଛନ୍ତି ଏବଂ ସିଏ ଆମ ବିଜେଡ଼ିର ଆଉ ଆମେ ବିଜେଡ଼ିକୁ ବହୁତ ସପୋର୍ଟ କରୁ ଆମ ନବୀନ ପଟ୍ଟନାୟକ ତ ଆମର ଆମକୁ ବହୁତ ସାହାଯ୍ୟ କରିଛି ଗରିବ ଲୋକଙ୍କୁ ସ୍ପେଶାଲି ସେମାନେ ବହୁତ ସାହାଯ୍ୟ କରେ ତ ଯୋଉ ସବୁ ଆମର ରାସନ୍ ବଗେରା ସବୁ ଦେବାରେ ମଧ୍ୟ ସେ ଗରିବ ଲୋକମାନଙ୍କୁ ଦିଏ ଏବଂ ପାଞ୍ଚ ଟଙ୍କିଆ ମିଲ୍ ବି ଆମ ନବୀନ ପଟ୍ଟନାୟକ ଅଛି ଆମ ମୁଖ୍ୟମନ୍ତ୍ରୀ ତ ସିଏ ଆଉ ତ ଆମ ମୁଖ୍ୟମନ୍ତ୍ରୀ ତ ସମସ୍ତଙ୍କ ଠାରୁ ଭଲ ମାନେ ଗରିବ ଲୋକ ପାଇଁ ତାଙ୍କର ବହୁତ ଚିନ୍ତା ବିଜେଡ଼ିର ସେ ଆମର ନବୀନ ପଟ୍ଟନାୟକ ଆଉ ତା'ପରେ ଆମର ଯୋଉ ସୁର ରାଉତରାୟ ସେ ଆମର ଯୋଉ କଂଗ୍ରେସର ସେ ଆମ କଂଗ୍ରେସ ପାର୍ଟିର ଅପରାଜିତା ଷଡ଼ଙ୍ଗୀ ଆମ ବିଜେପିର ଅପରାଜିତା ଷଡ଼ଙ୍ଗୀ ଆମର ଆସେ ବହୁତ ଥର ଏଠାକୁ ଲୋକମାନଙ୍କର ଦୁଃଖ ସୁଖ ସବୁ ଦେଖିବାକୁ ସେମାନେ ବହୁତ ପସନ୍ଦ କରନ୍ତି ରାଜନୀତିକ ନେତା ଗୁଡ଼ାକ ମୋତେ ଆମର ଭଲ ଲାଗନ୍ତି ଏବଂ ଯେମିତି ଆମ ଲୋକମାନଙ୍କ ପାଇଁ ଚିନ୍ତା କରୁଛନ୍ତି ମଧ୍ୟ ଭଲ